ଲକଡାଉନ ସମୟରେ ମୋତେ ରୋଷେଇ କରିବା ପାଇଁ ବେଶି କିଛି ତ ପରିବାରେ ଶାଗ ପଣସ ଆମ୍ବ ଏ ସବୁ କିଛି ଭଲ ଲାଗୁଥିଲା କାହିଁକିନା ଲକଡାଉନରେ ଆମେ ବାହାରକୁ କୁଆଡ଼େ ବି ଯାଇପାରୁନଥିଲେ ଯେ ଫ୍ରେଶ ପରିବା ତା'ପରେ ଲୋକମାନଙ୍କୁ ବି ସମସ୍ତଙ୍କୁ ମନା କରାହେଇଥିଲା ସେଇଥିଯୋଗୁ ନିଜ ବାରି ପଟେ ଯାହା ବି ଥିବ ଟମାଟ ପଣସ ବାଇଗଣ ଯାହା ସେଇ ସବୁ ଭଲ ଲାଗୁଥିଲା ଆଉ ବେଶି କିଛି ତ ଶାଗ କାହିଁକିନା ଶାଗ ସମସ୍ତଙ୍କ ବାରିରେ ଏଭେଲେବଲ ଥାଏ ସେଇଥିପାଇଁ ଲକଡାଉନ ସାରା ଶାଗ ହିଁ ଭଲ ଲାଗୁଥିଲା ଆଉ ଖରା ଦିନଟା ଥିଲା ନା ଲକଡାଉନ ସେ ଟାଇମରେ ଆମର ଆମ୍ବ ଥିଲା ତ ମୋତେ ଖଟା କରିବା ପାଇଁ ଭଲ ଲାଗୁଥିଲା ଆଉ ସମସ୍ତଙ୍କୁ ମୁଁ ଖଟା ହିଁ ଦେଇକି ଇଏ କରିଥିଲି ଆଉ ସମସ୍ତଙ୍କୁ ପଖାଳ ଭାତ ଖଟା ବନେଇକି ଦେଇଥିଲି ଖରା ଦିନଟାରେ ଲକଡାଉନ ଭଲ ଲାଗୁଥିଲା ସମସ୍ତଙ୍କୁ ଆଉ ପ୍ରାୟ ମାଛ ବି ରୋଷେଇ କରିଥିଲି କିନ୍ତୁ ମାଛ କିଣିକି ଆଣିପାରୁନଥିଲୁ ନା ଲକଡାଉନ ଥିଲା ଆମେ ନଦୀରୁ ମାଛ ଆଣିକି ରୋଷେଇ କରିକି ସମସ୍ତେ ଖାଇବା ପାଇଁ ଦେଉଥିଲେ ମୋତେ ଏ ସବୁ ଭଲ ଲାଗୁଥିଲା